ମୁଁ ପ୍ରାୟ ଏଇ ଯେଉଁ ବାହାରୁ ଖାଦ୍ୟ ମଗାଇବାଟାକୁ ଭଲ ପାଏନି କାହିଁକି ଏଇଟାରେ ବହୁତ ଦେହ ଖରାପ ହୁଏ ଗାଷ୍ଟକି ବିଭିନ୍ନ ପ୍ରକାର ରୋଗ ହୁଏ ସେଥିପାଇଁ ମୁଁ ଗୋଟେ ଥର ବାଧ୍ୟ ହେଇକି ଖାଦ୍ୟ ଅର୍ଡ଼ର କରିଥିଲି ଘରେ କିଏ ନଥିଲେ ସେଇଟା ପାଇଁ ରୋଷେଇ ବି କରିପାରିନଥିଲି ଗୋଟେ ଛାଡ଼ି ଦେଇଥିଲି ଆଉ ଥରେ ତାକୁ ଅର୍ଡ଼ର କରିଥିଲି ବାଧ୍ୟ ହେଇକି ଅର୍ଡ଼ର କରିଥିଲି